ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ସମସ୍ତେ ଓଡ଼ିଆ କହିବା ଉଚିତ୍ କିନ୍ତୁ ଏବେକା ଲୋକମାନେ ସମସ୍ତେ ହିନ୍ଦୀ କଥାରେ ହିନ୍ଦୀ କଥା କହୁଛନ୍ତି ଓ ହିନ୍ଦୀକୁ ବହୁତ ବ୍ୟବହାର କରୁଛନ୍ତି କିନ୍ତୁ ଆମେ ସେଇଟା କରିବା ଠିକ୍ ନୁହେଁ ଆଗ କାଳରେ ଲୋକମାନେ ରାମାୟଣ ନାଟ ଗାଁରେ କରୁଥିଲେ ଓ ବହୁତ ଲୋକ ବସି ତାକୁ ଦେଖୁଥିଲେ କିନ୍ତୁ ଏବେ ସେଇଟା ଆଉ ଚାଲୁନାହିଁ ଆଗରୁ ଓଡ଼ିଆ ଗୀତ ବହୁତ ଚାଲୁଥିଲା କିନ୍ତୁ ଏବେ ଆଉ ଓଡ଼ିଆ ଗୀତ ହିଟ୍ ହେଉନାହିଁ କାହିଁକିନା ଏବେ ସମସ୍ତେ ଓଡ଼ିଆ ବ୍ୟବହାର କରୁଛନ୍ତି ଏବେ ଓଡ଼ିଆ କେହି ବି ବ୍ୟବହାର କରୁନାହାନ୍ତି ଏବେ ସମସ୍ତେ ହିନ୍ଦୀ ବ୍ୟବହାର କରୁଛନ୍ତି ସେଇଟା ଠିକ୍ ନୁହେଁ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ସମସ୍ତେ ଓଡ଼ିଆକୁ ବ୍ୟବହାର କରିବା ଉଚିତ୍ ଏବଂ ଆମେ ଆମ ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା କାହିଁକିନା ଆମେ ଓଡ଼ିଆ ଆମେ ଓଡ଼ିଆ ମାଟିରେ ଜନ୍ମ ନେଇଛେ ଆମ ଆମ ଭାଷାକୁ ଆମ ଗର୍ବର ସହିତ ଲୋକ କହିବା ନା ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ